ହ୍ୟାଲୋ ହଁ ଆଜ୍ଞା ନମସ୍କାର ମୋତେ ଏବେ କୌଣସି ପ୍ରକାରର ଅଟୋ କିମ୍ବା କ୍ୟାବ୍ ମିଳିପାରିବ କି କାରଣ ମୋତେ ଏବେ ରାତ୍ର ଏଗାରଟା ସମୟରେ ସୋନପୁର ରେଲୱେ ଷ୍ଟେସନ୍ ଗୋଟିଏ ସ୍ଥାନକୁ ଯିବାର ଅଛି ଏହା ଅତ୍ୟନ୍ତ ଆବଶ୍ୟକ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ତେଣୁ ମୋତେ ଯଦି କୌଣସି କ୍ୟାବ୍ କିମ୍ବା ଅଟୋ ମିଳିପାରେ ମୁଁ ଆପଣଙ୍କ ବହୁତ ଚିର କୃତଜ୍ଞ ରହବି ସମୟ ଦଶ ଓ ପିକପ୍ ସ୍ଥାନଟି ହେଲା ବୁଲୁଣ୍ଡା